ଆଜିକାଲି କଳା କଳା କିମ୍ବା କାରିଗରୀ କାର୍ଯ୍ୟରେ ବେଶୀ ଲୋକ ନିହତ ରହୁନାହାନ୍ତି ସେମାନେ ଏଥର ପାଖେରେ ଥିବା ପ୍ଳାଣ୍ଟ କିମ୍ବା କଳକାରଖାନା କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ନିହତ ରହୁଛନ୍ତି ଯେହେତୁ କଳା ଓ କାରିଗରୀ କାର୍ଯ୍ୟରେ ବେଶୀ ଇନକମ୍ ହେଉନି କିମ୍ବା ପଇସା ସେମାନେ ଅର୍ଜନ କରିପାରୁନାହାନ୍ତି ଯାହାଫଳରେ ସେମାନଙ୍କ ପେଟ ପୋଷିବା କଷ୍ଟକର ହୋଇଯାଉଛି ଯାହାଫଳରେ ସେମାନେ ବାଧ୍ୟ ହୋଇ ସେମାନଙ୍କର କାରିଗରୀ କାର୍ଯ୍ୟ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ହେଲେ କିଛି କିଛି ଲୋକ ଅଛନ୍ତି ସେମାନଙ୍କର ପୂର୍ବପୁରୁଷର ବଞ୍ଚାଇ ରଖିବା ପାଇଁ ପୂର୍ବପୁରୁଷ କାର୍ଯ୍ୟଟାକୁ ବଞ୍ଚାଇ ରଖିବା ପାଇଁ କିଛି କିଛି ଲୋକ ସେହି କାର୍ଯ୍ୟରେ ନିହତ ରହୁଛନ୍ତି ଯେହେତୁ ଆଜିକାଲି ବହୁତ ବହୁତ କାମ କଳକାରଖାନାରେ ହୋଇଯାଉଛି ତେଣୁ ସେମାନେ ଆଉ ନିଜ ହାତରେ କଳା ଆଉ କାରିଗରୀ କାର୍ଯ୍ୟ କରିବାକୁ ପସନ୍ଦ କରୁନାହାନ୍ତି କିମ୍ବା କରୁ ବି ନାହାନ୍ତି କଷ୍ଟ କାର୍ଯ୍ୟ କରିବାକୁ ବି କେହି ପସନ୍ଦ ବି କରୁନାହାନ୍ତି ସେଥିପାଇଁ ସେମାନେ ଧୀରେ ଧୀରେ କଳା କାରିଗରୀ ଛାଡ଼ି ଛାଡ଼ି ଆସିଲାଣି ବହୁତ୍ କମ୍ ଲୋକ ଯାହା ଯେଉଁମାନଙ୍କର ପରିବାର କିମ୍ବା କୁଟୁମ୍ବର କଳାକୁ ବଜାୟୀ ରଖିବା ପାଇଁ ବହୁତ କମ୍ ଲୋକ ସେ କାର୍ଯ୍ୟରେ ନିହତ ଅଛନ୍ତି